ହଁ ମୁଁ କହିଲି କ'ଣ ସବୁ ଫସଲ ଫସଲ ଲଗା ହେଲାଣି ନା ନାଇଁ ବିଲ ଚାଷ ହେଇକି ଚାଷ କରିସାରିଲଣି ନା କରିନ ହଁ ହଁ ନାଇଁ ମୁଁ ବି ସେଇୟା ଭାବୁଛି ଏଥରକ ତ ଆଉ ହଳ କ'ଣ ସେ ଟ୍ରାକ୍ଟର୍ ଲାଗିକି ତ ହଳ ହେଲା ଟ୍ରାକ୍ଟର୍ ଲାଗିକି ହଳ ହେଇକି ବିଲ ପୁରା ସାର ଯୁକ୍ତ ହେଇକି ରହିଛି ଖତ ବି ପଡ଼ିଯାଇଛି ହେଲେ ଆଉ ବିହନ ଏବେ ଆଣିକି ଥୋଇଛନ୍ତି କିନ୍ତୁ ମୁଲିଆ ଟିକିଏ ମିଳିବା ପାଇଁ ନାଇଁ ଏ ବର୍ଷ ଦରକାରେ ହବ କାରଣ ଏ ବର୍ଷ ତ ଆଉ ଚାଉଳ ମିଳିବନି ଇଲେକ୍ସନ୍ ପରେ ତେଣୁକରି ଧାନ ଲୋକ ଚାଷ କରିବେ ଅମଳ କରିକି ଉସେଇଁବେ ନକଲେ ହବ କେମିତି ଏଥରକ ତାପରେ ଆଉ କ'ଣ ସବୁ ଫସଲ ସବୁ କରିବାକୁ ପଡୁଛି ମୋର ଧାନ ଲାଗିଛି ଆଉ ତାପରେ ଯେଉଁ କଖାରୁ ବି ତା' ଦିହରେ ଲଗେଇଛି ସାରୁ ବି ଲାଗିଛି ଆମର ଖରଟିଆ ସାରୁ ବି ଲଗେଇଛି ନାଉ ଖା ତାପରେ ଅଳ୍ପ ଅଳ୍ପ କରି ବିନ୍ ବାଇଗଣ ସବୁ ଜିନିଷ ଲଗେଇ ଦେଇଛି ଘରପାଖ ବଗିଚାଟା ତ ବଗିଚା ବିଲ ବିଲରେ ଧାନ ଫାନ କରିଛି ସବୁ ଥାଇକି କିଛି ବିକ୍ରି କରିପାରିବିନି ସବୁଥରୁ ଲଗେଇଛି କିଛି କିଛି ଆଉ ତୁମେ କ'ଣ ସବୁ ଲଗେଇଛ ଯାହା ହଉ ଯାହା ହଉ ତୁମେ ତ ସବୁ ଲଗେଇଛ ଏପଟେ ମୁଁ ଯାହା ସବୁ ତ ଲଗେଇଛି ମୁଲିଆ ଟିକିଏ ମିଳିବାକୁ ସୁବିଧା ହଉନାହାନ୍ତି ତ ସବୁ ଅଳ୍ପ ଅଳ୍ପ ଯାହା ଲଗେଇଛି ହଁ ମ ମୁଁ ଆରବର୍ଷ ଭାବୁଛି ସେ ବାଦାମ ଦୁଇଟା ଲଗେଇବି ବୋଲିକି ଭାବୁଛି ଆଉ ଇଏ ଯେଉଁ କ'ଣ ଆମର ସୋରିଷ ବି ବୁଣୁଛନ୍ତି ସୋରିଷ ବୁଣିବି ଆଉ ଯେଉଁ ଗହମ ଚାଷ ସବୁଥିରୁ ଅଳ୍ପ ଅଳ୍ପ କରିଦେଲେ ନିଜ ଖାଇବା ମାନିଆ ହଉ ଆମେ ବିକ୍ରି ନ କରୁ ପଛେ ଏବେ ତ ଚାଷବାସକୁ ଲୋକଙ୍କ ଆଗ୍ରହ କମିଗଲାଣି ନା ତେଣୁକରି ଆମ ନିଜ ବିଲରେ ଆମେ ଯଦି କିଛି ଫସଲ କରିଦେବା ଆମ ନିଜ ଖାଇବା ତ ହେଇକି କିଛିଟା ବିକ୍ରି କରି ଚଳି ପାରିବା ମୋର ତ ଏଥରକ ଆଜ୍ଞା ମୋର ତ ଏଥରକ ପ୍ରାୟ ଚାଳିଶ୍ ପଇଁଚାଳିଶ କୁଇଣ୍ଟାଲ୍ ଖଣ୍ଡେ ଧାନ ବିକ୍ରି ହବ ଯେ ଏଇ ଯେଉଁ ବେପାରୀମାନେ ଆସୁଛନ୍ତି ତାଙ୍କୁ ଦେବି କି ମଣ୍ଡି ପାଇଁ ରଖିବି ସେଇଟା ବି ଚିନ୍ତା କରିପାରୁନି ମଣ୍ଡିକି ଦେଲେ ଟିକିଏ ପଇସା ଅଧିକା ହବ ବେପାରୀମାନଙ୍କୁ ଦେଲେ କମ୍ ପଇସାରେ ବିକ୍ରି ହବ ଅସୁବିଧା ଯେଉଁ କିଛିଟା ବେପାରୀଙ୍କି ଦେଇଦେଇଛି ଆଉ ସେ ବିଲ ହଁ ହଁ ହଉ ମୁଁ ରଖୁଛି